ଆମ ଓଡ଼ିଆ ଘରେ ଲକ୍ଷ୍ମୀପୁରାଣ ବହି ଅଛି ଆଉ ଏଇ ଲକ୍ଷ୍ମୀପୁରାଣ ବହି ମୌସର ମାସରେ ଗୁରୁବାର ଦିନ ଆମର ପୂଜା ହୁଏ ଆଉ ସେ ପୂଜାରେ ଏହି ବହି ପଢ଼ା ହୁଏ ଆଉ ଏଇ ବହି ପଢ଼ିଲେ ଆମ ଘରର ସମସ୍ତେ ଶୁଣନ୍ତି ଆଉ ପ୍ରଶଂସା ବି କରନ୍ତି ଆଉ ଏଇ ବହି ପଢ଼ି ଆମେ ଆମ ମନକୁ ମନ ବହୁତ ଭଲ ଲାଗେ ଆଉ ଭଲ ଲାଗେ ତେଣୁ ଏ ବହି ଆମେ ସମସ୍ତେ ଶୁଣିବାକୁ ମଧ୍ୟ ଭଲ ଲାଗନ୍ତି ଭଲ ପାଆନ୍ତି ଆଉ ବହିକୁ ଆମେ ପୂଜା କରୁ ଆଉ ଠାକୁର ପାଖରେ ରଖି ସେ ଗୁରୁବାରଦିନ ତାଙ୍କୁ ପ୍ରଣାମ କରି ଆମେ ତାକୁ ସନ୍ଧ୍ୟାବେଳେ ଆମେ ପଢ଼ୁ

ଆଉ ଗୋପବହି ମଧ୍ୟ ପଢ଼େ ସେ ଗୋପ ବହି ପଢ଼ି ଭଲ ଲାଗେ ଗୋପ କିଛି ବୁଝି ଆଉ ପିଲାମାନଙ୍କୁ ବି ମୁଁ ଶୁଣାଏ